ଆମ ରାଜ୍ୟରେ ସାଂସ୍କୃତିକ ପରିଚୟରେ ତ ଓଡ଼ିଆ ତ ବହୁତ ଗୁରୁତ୍ୱ ଦେଇଛି ଓଡ଼ିଶାର ବିଶେଷ କରି ଓଡ଼ିଶୀ ନୃତ୍ୟ ଆଉ କୋରପୁଟିଆ ଗୀତ ବି ବହୁତ ଆମର ଯେଉଁ ମିଡ଼ିଆରେ ସୋସିଆଲ୍ ମିଡ଼ିଆରେ ବହୁତ ପ୍ରଚଳିତ ହେଉଛି ସମ୍ବଲପୁରୀ ଗୀତ ନାଚ ଆଉ ସମ୍ବଲପୁରୀ ଯେଉଁ ବାଲିଯାତ୍ରା ବହୁତ ପ୍ରକାର ଫେମସ୍ ହୋଇଛି ଓଡ଼ିଶୀ ନୃତ୍ୟ ସମଗ୍ର ଭାରତ ବର୍ଷରେ ପୁରା ସେ ନିଜର କାୟା ବିସ୍ତାର କରିସାରିଛି ଓଡ଼ିଶାର ଗୋଟେ ସବୁଠାରୁ ଗର୍ବ ହେଉଛି ଓଡ଼ିଶୀ ନୃତ୍ୟ ଆଉ ଗୀତ ହେଉଛି ସମ୍ବଲପୁରୀ ଗୀତ ଯେକୌଣସି ଫିଲ୍ମରେ ଆମର ଓଡ଼ିଆ ଚଳଚିତ୍ରରେ ସମ୍ବଲପୁରୀ ଗୀତ ଟିକେ ଲଗେଇଲେ ଲୋକମାନେ ମଧ୍ୟ ଆକୃଷ୍ଟ ହୁଅନ୍ତି ସେଟା ସମ୍ବଲପୁରୀ ଯେଉଁ ଡ୍ୟାନ୍ସ ଢେମ୍ସା ଏଗୁଡ଼ାକ ଲୋକ ପ୍ରାୟ ଦେଖିବାକୁ ବେଶୀ ପସନ୍ଦ କରନ୍ତି ତେଣୁ ସେହିଗୁଡ଼ାକ ବେଶୀ ପ୍ରଭାବ ପକାଇଅଛି ଆମ ଓଡ଼ିଆ ଓଡ଼ିଶାରେ ଓଡ଼ିଆ ସିନେମାରେ ମଧ୍ୟ